ଆମ ଜୀବନରେ ସ୍ମାର୍ଟଫୋନରୁ ବହୁତ ଆବଶ୍ୟକ ରହିଛି ଯାହାକି ଆମର ବିଭିନ୍ନ ଆପ୍ ଦ୍ୱାରା ଆମର ଜୀବନର ଜୀବନଶୈଳୀ ପୁରା ସହଜ ହୋଇଥାଏ ଯେପରିକି ଆମର ଅନଲାଇନରେ ଜିନିଷ ଅର୍ଡ଼ର କରିବା ଯାହାକି ଫ୍ଲିପକାର୍ଟ ଆପରେ ଆମେ ଅନଲାଇନରେ ଜିନିଷ ଅର୍ଡ଼ର କରିପାରୁଛୁ ଏମିତି ସାମାନପତ୍ର ଏମିତି ଯାହା ବି ଫ୍ଲିପକାର୍ଟରେ ମିଳିଥାଏ ହ୍ୱାଟ୍ସାପରେ ଆମେ ଅନ୍ୟ ଅନ୍ୟ ଲୋକ ସହିତ ଠିକ୍ ସମୟରେ ଆମେ କଥାବାର୍ତ୍ତା ହେଇଥାଉ ଇମେଲ୍ ଆମର ଅନଲାଇନରେ ଇମେଲ୍ ଇମେଲ୍ ଦ୍ୱାରା ଆମେ କାହା ପାଖକୁ ଇମେଲ୍ ପଠେଇପାରୁ କି ଚିଠି ଦ୍ୱାରା ପଠେଇପାରୁ ଆଉ ଏମିତିଆ ଆମର କେତେପ୍ରକାର ଏମିତି ସବୁ ଆପ୍ ଯାହା ରହିଛି ଯାହାକି ସ୍ଵିଗି ଆପ୍ ଆମର ଯାହାକି ଅନଲାଇନ୍ ଫୁଡ଼୍ ଆପ୍ଟା ଯାଇକି ଆମର କ'ଣ ଯଦି ଖାଇବାର ଅସୁବିଧା ହେଲା ଆମେ ଅନଲାଇନ୍ରେ ବି ଫୁଡ଼୍ ଅର୍ଡ଼ର କରିପାରୁ ବିଭିନ୍ନପ୍ରକାର ଆମ ଯାହା ମାଗି ତାହା ଖାଇବା ଆମକୁ ମିଳିଥାଏ ଫୁଡ଼୍ ଆପ୍ରେ ଆହୁରି ଆମ ସ୍ୱାସ୍ଥ୍ୟ ଦେହ ଦେଖିଲା ଆସିକି ଦେହ ଉପରେ ଦେଖିଲା ଆସିକି ଆମର ଦେହକୁ ଯତ୍ନ ନେବାପାଇଁ ଆମର ଅନଲାଇନ୍ ବୁକିଂ ବି ହୋଇଥାଏ ଟିକେଟ୍ ଯାହା ଆମେ ଯେଉଁ ମେଡ଼ିକାଲ ଯିବାପାଇଁ ସବୁ ଅନଲାଇନ୍ ଟିକେଟ୍ ବୁକିଂ ହୋଇଥାଏ ଅନଲାଇନ୍ ଦ୍ଵାରା ଆମେ ଜାଣିପାରୁ ଯେ କେଉଁ ଡକ୍ଟର ଉପସ୍ଥିତ ଅଛନ୍ତି କେଉଁ ଡକ୍ଟର ଉପସ୍ଥିତ ନାହାନ୍ତି ଆମେ ସବୁ ଜାଣିପାରୁ ଆଉ ଏମିତି ସବୁ ବିଭିନ୍ନ ଆମେ ଯାତ୍ରା ଯାତ୍ରୀ ପାଇଁ ବି ଟିକେଟ୍ ବୁକିଂ କରିପାରୁ ବସ୍ ଟିକେଟ୍ ଆଉ ଟ୍ରେନ୍ ଟିକେଟ୍ ଏୟାରପୋର୍ଟ ଟିକେଟ୍ ଆମେ ଯାହା ବି ସବୁ ଟିକେଟ୍ ଆମେ ବୁକିଂ କରିପାରୁଛୁ ଅନଲାଇନ୍ ଆପ୍ ଦ୍ୱାରା ଏବଂ ଏମିତି ବିଭିନ୍ନ ଆମର ଜୀବନ ପାଇଁ ବହୁତ ଆବଶ୍ୟକୀୟ ରହିଛି ସବୁ ଆପ୍ଯାକ ଏବଂ ଆମର ଫୋନ୍ ପେ' ଦ୍ୱାରା ଆମେ କୌଣସି ଯଦି ପାଖରେ ପଇସାପତ୍ର ନ ଥିଲେ ବି ଆମେ ଫୋନ୍ ପେ' ଦ୍ୱାରା ଅନ୍ୟ ଜାଗାରେ ପଇସା ଟ୍ରାଞ୍ଜାକ୍ସନ୍ କରିପାରୁ କି ପଇସା ଆମେ କାହାକୁ ପଠେଇ ପାରୁ କି କାହାକୁ ପଇସା ଉଠେଇପାରୁ ଏସବୁ ଆମର ଆପ୍ ଦ୍ୱାରା ଆମ ବହୁତ ସାହାଯ୍ୟ ହୋଇଥାଏ ଏବଂ ଅନେକ କେତେ ଯାକ ଆପ୍ ଅଛି ମେସେଜ୍ ଆପ୍ ଦ୍ୱାରା ଆମେ ଏଠି ଆମେ ଅଳ୍ପ ସମୟରେ ଆମେ ଅେନେକଙ୍କ ପାଖକୁ ମେସେଜ୍ କରି ପଠେଇପାରୁ ଏଇସବୁ କେତେକ ଜୀବନରେ ଆମର ରହିଛି ଆପ୍ଯାକ ଯାଇକି ଆମର ବହୁତ ନିତ୍ୟାବଶ୍ୟକ ରହିଛି